ମୁଖ୍ୟତମ ଷ୍ଟାମ୍ପ ମୁଦ୍ରା ଏବଂ ପଥର କହିବାକୁ ଗଲେ ସେଗୁଡ଼ିକୁ ସାଇତି ରଖିଛି ଆଉ ସେଇ ମଧ୍ୟରୁ ପଥର ଗୋଟେ ରଖିଛି କିଛି ପଥର ଗୁଡ଼ିକୁ ମୁଁ ମୂଲ୍ୟ ଭାବରେ ରଖିଛି କାରଣ ସେଗୁଡ଼ିକୁ ମୋତେ ବହୁତ ମୋର ବହୁତ ଗୁରୁତ୍ୱପୂର୍ଣ୍ଣ ଅଟେ କାରଣ ସେଇଟା ମୁଁ ଏବ ଏବେ ରଖି ନଥିଲି ଆଗ କାଳରୁ ରଖିଛି ଯେତେବେଳେ ସେଇ ମୁଦ୍ରା ଟିକୁ ମୁଁ ରଖିଲି ମୋତେ ବହୁତ ଭଲ ଲାଗିଲା କାରଣ ସେଇ ମୁଦ୍ରା ଆଜିକା ଦିନରେ ମିଳୁନାହିଁ କାରଣ ତାହା ଲୋପ ପାଇବା ପାଇଁ ଆସିଲାଣି ଏବଂ ଏକ ସମୟ ଥିଲା ପଥର ର ମଧ୍ୟ ଏକ ଭୂମିକା ଥିଲା ଅନେକ ପ୍ରକାର ର ଖଣିଜ ର ପଥର ମଧ୍ୟ ବାହାରୁ ଥିଲା ସେଇ ପଥର କୁ ସଂଗ୍ରହ କରି ଅନେକ ପ୍ରକାର କାର୍ଯ୍ୟ ରେ ବ୍ୟବହାର କରୁଥିଲେ କିନ୍ତୁ ଆଜି କା ଦିନରେ ସେଇ ପଥର ଲୋପ ପାଇ ଆସିଲାଣି ବା ଲୋପ ପାଇବା ପାଇଁ ଦେଖା ଗଲାଣି ସେଇ ପଥର କୁ ମୁଁ କୌଣସି ପଥର ଅଛି ମୋ ପାଖରେ ଯାହାକୁ ମୁଁ ସଂଗ୍ରହ କରି ରଖିଛି କାରଣ ସେଇ ପଥର ଆଜିକା ଦିନରେ ମିଳି ପାରିବ ନାହିଁ ତାହାକୁ ନିଜେ ହିଁ ଠିକ୍ ଭାବରେ ସୁରକ୍ଷିତ କରି ରଖିଲେ ଭଲ ହବ ଏବଂ ଏହା ଆଗାମୀ ଦିନରେ ଆଗମୀ ପୀଢ଼ି ମାନଙ୍କୁ ମଧ୍ୟ ଏକ ଉଦାହରଣ ସ୍ୱରୂପ ଦେଖିବାରେ ଶିଖିବାର ହେଇପାରିବ